ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଏ ଶାଳ ଗଛ ଶାଳପତ୍ର ଆମର ପ୍ରାକୃତିକ ସମ୍ପଦ ଶାଳପତ୍ରର ସଂଗ୍ରହ କରି ଦନା ଖଲି ଇତ୍ୟାଦି ତିଆରି କରି ଲୋକେ ଜୀବିକା ଅର୍ଜନ କରନ୍ତି ନିଜର ଆବଶ୍ୟକତା ଅନୁସାରରେ ପାରିଶ୍ରମିକ ଅନୁସାରରେ ବିଶେଷ କରି ଉପକୃତ ହେଇପାରିଥାନ୍ତି କାରଣ ପ୍ରଧାନ କାମ ଆମ ଅଞ୍ଚଳର ପତ୍ର ଉପରେ ପତ୍ର ଏବଂ ସବାଇ ଘାସ ଚାଷରେ ସହାୟତା ହୁଏ ଯାହାକି ବ୍ୟବସାୟିକ ଉପରେ ବ୍ୟବହାର କରି ଲୋକମାନେ ବିଶେଷ କରି ଅର୍ଥ ଉପାର୍ଜନ କରିଥାନ୍ତି ଭରଣ ପୋଷଣ ପାଇଁ ଏହାକୁ ସହାୟତା ହେଇଥାଏ ଆବଶ୍ୟକତା ଦୃଷ୍ଟିରୁ ଆମମାନଙ୍କର ପ୍ରାକୃତିକ ସମ୍ପଦ ଆମେ ପତ୍ର ଠୁ ସାରୁ ଗଛ ଠାରୁ ବି ପାଇଥାଉ ଜଳ ନିକଟତମ ନଦୀର ଡ୍ୟାମ୍ ରହିଛି ସେ ଡ୍ୟାମ୍ର ଜଳ ସଂଗ୍ରହ ହୋଇ ଚାଷ କାମ ରେ ବ୍ୟବହୃତ ହୁଏ ସେଥିରୁ ମଧ୍ୟ ଏ ଅଞ୍ଚଳର ଲୋକମାନେ ବିଶେଷ ବିଶେଷ ଉପକୃତ ହୁଅନ୍ତି ବର୍ଷର ଦୁଇ ତିନି ଥର ଫସଲ କରି ବିଶେଷ ଶସ୍ୟ ଉତ୍ପାଦନ କରିପାରୁଛନ୍ତି ତେଣୁ ଏ ଅଞ୍ଚଳର ଯୋଗ କର ଏଇ ଡ୍ୟାମ୍ ସରକାରଙ୍କ ଡ୍ୟାମ୍ ଯୋଜନା ଆଉ ପ୍ରୋଜେକ୍ଟ ଯୋଜନା ଯୋଗୁଁ ଏ ଅଞ୍ଚଳର ବହୁତ ଉନ୍ନତି ହେଇପାରିଛି ତେଣୁ ଜଳ ଆମର ଜୀବନ ଜଳର ଅଭାବତା ଆମେ ବର୍ତ୍ତମାନ ଅନୁଭବ କରିପାରୁନୁ ତେଣୁ ଆବଶ୍ୟକତା ଅନୁସାରରେ ଆମେ ସମସ୍ତେ ଜଳ ଉପରେ ନିର୍ଭର କରି ବିଶେଷ ଉପକୃତ ପାଇଛୁ ଜଳ ହିଁ ଆମର ଜୀବନ